ମୁଁ ଏକ ପ୍ୟାଣ୍ଟ କିଣିଥିଲି ଯୋଉଁ ପ୍ୟାଣ୍ଟର କପଡ଼ା ଭଲ ଥିଲା ଏବଂ ସେ ପିନ୍ଧିବାକୁ ଆରାମଦାୟ ଲାଗୁଥିଲା ଏବଂ ତାହା ଫିଟିଙ୍ଗ ମଧ୍ୟ ଭଲ ଥିଲା